ହୃଦାନନ୍ଦ ସାର୍ କହୁଥିଲେ ଆଜ୍ଞା ସାର୍ ନମସ୍କାର ଆଜ୍ଞା ମୁଁ ଟିକିଏ କୋଣାର୍କ ମନ୍ଦିର ବିଷୟରେ ଜାଣିବାକୁ ଚାହୁଁଥିଲି ସେଥିପାଇଁ ଆପଣଙ୍କୁ ଫୋନ୍ କରିଥିଲି କୋଣାର୍କ ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଉ କେତେ ଜଣ ବଢ଼େଇ କରିଥିଲେ କ'ଣ କେମିତି କରିଥିଲେ କେଉଁଥିରେ ତିଆରି ହୋଇଥିଲା କୋଣାର୍କ ମନ୍ଦିର ଆଜ୍ଞା କେତେ ଜଣ ବଢ଼େଇ ଲାଗିଥିଲେ ତା ମୁଣ୍ଡି କିଏ ମାରିଥିଲେ

ଆଜ୍ଞା ଆଜ୍ଞା ମୁଣ୍ଡି ମାରି ସାରିକି ଯେଉଁ ଡେଇଁ ପଡ଼ିଥିଲେ ସମୁଦ୍ର ସେଇଟା କ'ଣ କୁହନ୍ତି ସେ ସମୁଦ୍ରଟା ଯେଉଁ କ'ଣ

ଏବେ ସେଟା କ'ଣ ଆଜ୍ଞା ସେଟା ଏବେ କ'ଣ ପୋତି ହୋଇଯାଇଛି ଆଜ୍ଞା ଆମ ସେପଟେ ଯିବାକୁ ଚାହୁଁଛୁ ଢେଙ୍କାନାଳରୁ ଆମେ କେମିତି କେଉଁ ରୁଟ୍ରେ ଗଲେ ଯାଇକି ସେଇଠି ପହଞ୍ଚିପାରିବୁ

ସେଇ ବାଟରେ କୋଣାର୍କ ଗଲା ବେଳେ ବାଟରେ କ'ଣ କ'ଣ ସବୁ ପଡ଼ିବ ଆଜ୍ଞା ଆଜ୍ଞା ମନ୍ଦିର ବିଷୟରେ ଅଧିକ କେଉଁଠୁ ଜାଣିପାରିବା କେଉଁ ବହିରୁ କୋଣାର୍କ ମନ୍ଦିର

ହଁ କେଉଁ

ଆଜ୍ଞା କୋଣାର୍କ ମନ୍ଦିରରେ କ'ଣ କ'ଣ ସବୁ ଅଛି ଆଜ୍ଞା ଆଜ୍ଞା

ଆଜ୍ଞା କୋଣାର୍କ ମନ୍ଦିରରୁ ସମୁଦ୍ରଟା କେତେ ବାଟ ହେବ ଆଜ୍ଞା ହଉ ଧନ୍ୟବାଦ ସାର୍ ନମସ୍କାର ରହୁଛି